ଆମ ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ଅଭିଯାନ ଯେନ୍ ବାହାର କରିଛନ୍ ବହୁତ୍ ଭଲ୍ ଲାଗ୍ଲା ସବୁ ଜାଗା ସଫା ସୁତର ରହେଲା ସବୁଆଡ଼େ ଖାଲି ସଫା ହିଁ କରାଗଲା ମତେ ବହୁତ୍ ଭଲ ଲାଗ୍ଲା ଆମର ଗାଁ ସଫା କର୍ବାର୍ ଲାଗି ମତେ ବହୁତ୍ ଭଲ୍ ଲାଗ୍ସି ଆମେ ସମସ୍ତେ ମିଶିକରି ସଫା କରସୁଁ ଆଉ ମୋ ଘର ଆମର୍ ଘର ବି ସଫା କର୍ବାର୍ ଲାଗି ପଡ଼୍ଲା ସେ ଘର ଚାରିଆଡ଼େ ଯେନ୍ତା ବର୍ଷା ମାସେ ପାଣି ରହିକିରି ପୋକ ମାଛି ହେସି ମଶା ହେସି ତ ସେଥିର ଲାଗି ସବୁ ସଫା କର୍ବା ଲାଗି ଭଲ୍ ଲାଗ୍ସି ଘର ଭିତିରେ ବି ସବୁ ଜିନଷ ପତ୍ର ସଫା ରଖିକି ରଖ୍ବାର୍ ଲାଗି ଭଲ୍ ଲାଗ୍ସି ଏହାଛେନ୍ ଯଦି ସେ ଦୁକାନ୍ ବଜାରରେ କି ଦୁକାନ ପାଖରେ କି ରାସ୍ତାରେ ଡଷ୍ଟବିନ୍ର ସୁବିଧା କଲେ ତାମାନେ ସବୁ ମଇଳା ନେଇକିରି ଡଷ୍ଟବିନ୍ରେ ପକାଲେ ସବୁ ଜାଗା ସଫା ରହେବା